ଟିକେ ଦେଖେଇ ପାରିବେ

କେତେ ପଡ଼ିବ ଏଇଟା

ଏରା ବହୁତ ଇଚ୍ଛା ଲାଗୁଛି ମୋତେ ଆଉ କ'ଣ ଆସିବ ତା'ଠାରୁ କମ୍ ପ୍ରାଇସର ହଁ ଦେଖାନ୍ତୁ ସେଇଟା ହଁ ଦେଖାନ୍ତୁ ଭାଇ ସେଇଟା ହଁ ଭାଇ

ହଁ ଯେ ଭାଇ ଏଇଟା ବହୁତ

ଆଉ କେଉଁ ରଙ୍ଗର ଟିକେ ଦେଖାଅ ଭଲ ତୁମେ ତ କହୁଛ

ଟିକେ ରୁହ ଆଉ ଦେଖିବି ଟିକେ

ହଁ ଭାଇ ଦେଖୁଛି ଟିକେ ରୁହ ଏ କଳା ରଙ୍ଗର ଭାଇ ଟିକେ ଦେଖ ଟିକେ

ଆର କପଡ଼ା କେମତି ରଙ୍ଗ ଛାଡ଼ିବ ନାଇଁ ତ

ହଉ ଏଇଟା ନେଇକି ଯିବି ଆଉ